ହଁ ମୁଁ ଲେଖିବା ପାଇଁ ଭଲ ପସନ୍ଦ କରେ ଆଉ ଆମ ଗାଁ ତୋଟା ରେ ବସିକି ଲେଖେ ମୁଁ ସୁଲୁସୁଲିଆ ଥଣ୍ଡା ପବନ ଦଉଥିବ ସେହିଠାରେ ମୋର ଲେଖିବାକୁ ପସନ୍ଦ କରେ ସେଠି ବସିକି ଲେଖେ ବହୁତ ମୁ ସାପ୍ତାହିକ ମାସିକିଆ ଗଳ୍ପ ଲେଖିଛି ଆଉ କବିତା ବି ଲେଖିଛି ଆଉ କବିତା ଗଳ୍ପ ମୋ ବାପା ମୋ ବୋଉ ଆମ ଗାଁ ଆଉ ମୋର ଅଲଗା ଅନେକ ଅଛି ମୁଁ ସବୁ ଲେଖିଛି କିନ୍ତୁ ସେଥିରେ ବି ମୁଁ ପୁରସ୍କୃତ ହେଇଛି ଆଉ ସୁଲୁସୁଲିଆ ଥଣ୍ଡା ପବନ ଖୋଲା ଜାଗାରେ ବସିକି ଲେଖିବା ପାଇଁ ମୋର ବହୁତୁ ଖୁସ୍ ଶୌକ ହୁଏ ଆଉ ଆମ୍ବ ତୋଟାରେ ବସିକି ଲେଖିଲାବେଳେ ଯୋଉ କୋଇଲି କୁହୁକୁହୁ ସ୍ବରରେ ସେ'ରା ଲେଖିବା ପାଇଁ ମତେ ଭଲ ପସନ୍ଦ ଲାଗେ ମୁଁ ସେଇଥିରେ ବସିକି ବହୁତ ଲେଖେ